ମୋ'ର କୌଣସି ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା କିମ୍ବା ଅନ୍ଧବିଶ୍ୱାସ ରହି ନାହିଁ କିନ୍ତୁ ଅନେକ ସମୟରେ ମୁଁ ଦେଖିଅଛି ଏକ ଘଟଣା ଯାହାକି ଅନ୍ଧବିଶ୍ୱାସ କି ବିଜ୍ଞାନ ଉପରେ ଆଧାରିତ ତାହା ମୁଁ ଜାଣି ନାହିଁ ଲୋକମାନେ ପ୍ରାୟ ସମୟରେ ଅଣ୍ଡା ସିଝାଇବା ବେଳେ ସେଥିରେ କିଛି ଲୁଣ ପକାଇଥାଆନ୍ତି କାହାକୁ ପଚାରିବା କାରଣ କ'ଣ କେହି ଠିକ୍ସେ ଉତ୍ତର ଦେଇ ପାରନ୍ତିନାହିଁ କିଛି ଲୋକ କୁହନ୍ତି ଅଣ୍ଡାଟି ଶୀଘ୍ର ସିଝିଯିବ କିଛି ଲୋକ କୁହନ୍ତି ଅଣ୍ଡାର ଚୋପାଟି ଭଲ ଭାବରେ ଛାଡ଼ିବ ସେଥିପାଇଁ ଆମେ ଲୁଣ ପକାଇଥାଉ ଏହାର ଯଥାର୍ଥଟା କ'ଣ ମୁଁ ଆଜିଯାଏଁ ମଧ୍ୟ ଜାଣିପାରିଲି ନାହିଁ